ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନଙ୍କୁ ପ୍ରତି ଆମ ଓଡ଼ିଶାର ବହୁତ ଅବସ୍ଥାନ ରହିବା ପାଇଁ ଘର ଉପକରଣ ସିକ୍ୟୁରିଟି ପ୍ରୋଟେକ୍ଟ ଏବଂ ସ୍ୱଳ୍ପ ଆୟରେ କିନ୍ତୁ ଅନ୍ୟ ଜାରାରୁ ଅନ୍ୟ ଜାଗାକୁ ଯାଇପାରିବେ ଏବଂ ଭଡ଼ା ପ୍ରତି ଗାଇଡ଼ ସିକ୍ୟୁରିଟି ରହା ହେଇଛି ଅନେକ ଏଜେନ୍ସି ରହିଛି ଯାହାକି ତାଙ୍କୁ ବୁଲେଇବାର ରହିବାର ସମସସ୍ତଙ୍କରୁ ସ୍ୱଳ୍ପ ହାର ସ୍ୱଳ୍ପ ସଞ୍ଚୟରେ ନେଇ ତାଙ୍କୁ ଭଲ ଭାବରେ ପରିଦର୍ଶନ କରିବା ଏବଂ ତାଙ୍କେ ଆମ ସଂସ୍କୃତି ଯାଇଁ ତାଙ୍କ ଦେଶରେ କିପରି ନିଜର ଜ୍ଞାନ କରିବେ ସେଥିପ୍ରତି ଅନେକ ପଦକ୍ଷେପ ନିଆଯାଇଛି ଅର ଦୃଷ୍ଟି ରଖାଯାଇଛି